ସମବାୟ ବିଭାଗ ଏକ ଆମ ଦେଶର ବା ଆମ ରାଜ୍ୟର ସିଏ ଗୋଟେ ମେରୁଦଣ୍ଡ କିନ୍ତୁ ତଥାପି ଆଜିର ସରକାର ସମବାୟ ବିବାହ ବିଷୟରେ କିଛି ଭାବୁନି ଯାହାକି ଆମର ବଞ୍ଚିବା ପାଇଁ ସର୍ବପ୍ରଥମେ ଦରକାର ଆମର ଖାଦ୍ୟ ଶସ୍ୟ ଖାଦ୍ୟ ଶସ୍ୟ ଉଦ୍ଯୋଗ କରିବା ପାଇଁ